ମୁଁ ଆପଣ କ୍ଷୀର ଦୋକାନୀ କହୁଛନ୍ତି ତ ଆପଣଙ୍କ ପାଖରେ କେଉଁ କେଉଁ କମ୍ପାନୀର କ୍ଷୀର ଅଛି ମୋତେ ଟିକେ ଅଧିକା ଦରକାର ଥିଲା ହଁ ଫଙ୍କସନ୍ ଅଛି ଦଶ କୋଡ଼ିଏ ଲିଟର ପରଦିନ ଭିତରେ ଆଉ କେଉଁ କ୍ଷୀର ଅଛି ଆଉ ପ୍ରଗତି ଛାଡ଼ିକି ଅଲଗା କେଉଁ କମ୍ପାନୀ କ୍ଷୀର ରଖୁନାହାଁନ୍ତି ମୁଁ ଭଲ କ୍ଵାଲିଟି ବାଲା ନେବି ହଉ ଦହି ବି ଦହି କେତେ ଭଲ ବାଲା ଆଉ ଅଲଗା କିଛି କମ୍ପାନୀ କେତୋଟା କମ୍ପାନୀ ବାଲା ଇଏ ଅଛି ହଉ କ୍ଷୀର ଆପଣ ପରଦିନ କୋଡ଼ିଏ ପଚିଶ ଲିଟର ପଠାଇ ଦେବେ ଲିଟିରକିଆ କ୍ଷୀର କେତେ ଟଙ୍କା ଲିଟିରକିଆ କେତେ ଟଙ୍କା ପଡ଼ିବ ଛପନ ଟଙ୍କା ହଉ

ଅମୁଲ ରଖୁନାହାଁନ୍ତି ସେଇଟା ବି ଭଲ କମ୍ପାନୀ

ହଉ ମୁଁ ପରଦିନ ଭିତରେ ଯାଇକି ଆପଣଙ୍କ ଠୁ କ୍ଷୀର ନେଇ ଆସିବି ହଉ ମୁଁ ଯାଇକି ଆଡ଼ଭାନ୍ସ ଦେଉଛି